ଆମ ଅଞ୍ଚଳରେ ଦେଖିବାକୁ ଗଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନେ ଯେମିତିକି ଡାକ୍ତରମାନେ ଥାଆନ୍ତି ମାନେ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦେଖିବାକୁ ଗଲେ ଆମର ଜର ହଉ କିମ୍ବା ମୁଣ୍ଡବଥା ହଉ କିମ୍ବା ଝାଡ଼ା ବାନ୍ତି ସବୁକିଛି ହୋଇଥାଏ ଆଉ ସେଥିରେ ମାନେ ଗୋଟେ ଯଦି ମାନେ ମୁଁ ଦେଖିବାକୁ ଗଲେ ବାହାରେ ସବୁ ଜାଗାରେ ଭଲ ଭଲ ମେଡ଼ିକାଲ୍ ରହେ ତ ଆମର ଗାଁ ଗହଳିରେ ମାନେ ଏମିତି ଗଭର୍ଣ୍ଣମେଣ୍ଟ ତରଫରୁ କିଛି ସରକାରୀ ମାନେ ସୁବିଧା ରହିନଥାଏ ଯେମିତିକି ନର୍ମାଲ୍ ରାତିରେ ମନେ କରେ କାହାକୁ ଜ୍ୱର କିମ୍ବା ଖାସ ହଠାତ୍ କିନା ମାନେ ମୁଣ୍ଡକୁ ଧରିଦେଲା କି କ'ଣ ହେଲା ଝାଡ଼ା ବାନ୍ତି ହେଲେ ଦେଖେଇବା ପାଇଁ ନଥାନ୍ତି ଅନ୍ୟମାନେ ଥାନ୍ତି ଯେମିତିକି ଯେଉଁ କମ୍ପାଉଣ୍ଡର୍ ଛୋଟ ମୋଟ ପ୍ରାଇଭେଟ୍ ଡକ୍ଟର୍ ଥାଆନ୍ତି କିନ୍ତୁ ସେମାନେ ରାତିରେ ଦେଖିନଥାନ୍ତି ଜଣ ଜଣ ଅଛନ୍ତି ସେମାନେ ତାଙ୍କ ଘରକୁ ଯାଆନ୍ତି ହେରି ତ ସେଥିପାଇଁ ଜର କ୍ଷେତ୍ରରେ ବହୁତ ଆମେ ସମ୍ମୁଖୀନରେ ସମସ୍ୟାର ସମ୍ମୁଖୀନ ହୋଇଥାଉ ସେଥିପାଇଁ ଯଦି ଆମର ଯଦି କିଛି ଗାଁ ଗହଳିରେ ମଧ୍ୟ ଗୋଟେ କିଲୋମିଟର୍ ଦୁଇ କିଲୋମିଟର୍ ଦୂରରେ ଯଦି କିଛି ଡାକ୍ତରଖାନା ମଧ୍ୟ ଥାନ୍ତା ତ ଭଲ ହୁଅନ୍ତା ମୁଁ ଭାବୁଥିଲି ସେଥିପାଇଁ ଯଦି